ପଶୁମାନଙ୍କର ରକ୍ଷଣା ବେକ୍ଷଣ ପାଇଁ ଆମେ କିଛି ବା ମୁଁ କିଛି ଲୋକ ରଖି ନାହିଁ ତାଙ୍କ ସେବା ଯତ୍ନ ଆମେ ନିଜେ କରୁ ନିଜେ ଗୋରୁଙ୍କୁ ଗାଧୋଇ ଦେଉ ନିଜେ ଗୁହାଳ ସଫା କରୁ ତାଙ୍କର ମଇଳା ନେଇକି ସ୍ୱତନ୍ତ୍ର କମ୍ପୋଷ୍ଟ ଜାଗା ଅଛି ସେଥିରେ ପକାଯାଏ ଆଉ ସେମାନଙ୍କୁ ଚରିବାକୁ ଦିଆଯାଏ ସେମାନେ ଚରି ଆସନ୍ତି ଖାଇ ପିଇକି ପୁଣି ରାତିରେ ଗୁହାଳରେ ରୁହନ୍ତି ତାଙ୍କ ପାଇଁ ଘର ସ୍ୱତନ୍ତ୍ର ତିଆରି ହୋଇଛି ଉପର ଛପର ହୋଇଛି ଏଇଠି ସବୁ ରହୁଚି ତଳ ସିମେଣ୍ଟ ପକ୍କା ହୋଇଛି ଆଉ ସେଇ ଜାଗାରେ ଗୋରୁ ରୁହନ୍ତି ଛେଳି ମେଣ୍ଢା ଆଉ ଏମାନଙ୍କ ପାଇଁ ସ୍ୱତନ୍ତ୍ର ଗୁହାଳ ଅଛି ସେମାନେ ରୁହନ୍ତି ତାଙ୍କର ଯତ୍ନ ନିଜେ ଦେଖା ଶୁଣା କରୁ କିଛି ଲୋକ ରଖାଯାଇନି